ଆଜ୍ଞା ମୁଁ ଅନଲାଇନ୍ ମାଧ୍ୟମରେ ଗୋଟେ ପ୍ୟାଣ୍ଟ୍ ଅର୍ଡ଼ର୍ କରିଥିଲି କିନ୍ତୁ ପ୍ୟାଣ୍ଟ୍ଟା ଆସି ପହଞ୍ଚି ସାରିବା ପରେ ମୁଁ ଏଇଟା ଜାଣିପାରିଲି ଯେ ଇଏ ଏକ ନକଲ କମ୍ପାନୀର କିନ୍ତୁ ଅର୍ଡ଼ର୍ ଟାଇମ୍ରେ ଲେଖାଯାଇଥିଲା ଏକ ଭଲ କମ୍ପାନୀର ନାମ ଏବଂ ପ୍ୟାଣ୍ଟ୍ରେ ପ୍ୟାଣ୍ଟ୍ର କ୍ୱାଲିଟି ମଧ୍ୟ ଖରାପ ଅଛି ଆଗରୁ ଚିରା ପଡ଼ିଛି ଏବଂ ମୁଁ ଚାହୁଁଚି ବାତିଲ କରିବା ପାଇଁ କିନ୍ତୁ ବାତିଲ ହେଉ ନାହିଁ ଏବଂ ବଜାର ଦର ଠାରୁ ପାଞ୍ଚଶହ ଟଙ୍କା ଅଧିକାରେ ମୁଁ ପାଇଛି